ସରକାରଙ୍କୁ ସ୍ଥାନୀୟ ପ୍ରତିନିଧିମାନଙ୍କ ଖବର ଆମେ କେବଳ ଚିଠି କିମ୍ବା ତାଙ୍କୁ ସାକ୍ଷାତକାର ମଧ୍ୟରେ କହିପାରିଥାନ୍ତି ଏଠାକାର କିମ୍ବା ଆମ ଅଞ୍ଚଳର ସ୍ଥାନୀୟ ପ୍ରତିନିଧିମାନେ ଯେପରିକି ଆମର ସରପଞ୍ଚ ହୋଇଗଲେ ଏବଂ ୱାର୍ଡ଼ ମେମ୍ବର ହୋଇଗଲେ କାମ ଠିକ୍ସେ କରୁନାହାଁନ୍ତି ସଦାବେଳେ ଇଲେକ୍ସନ୍ ସମୟରେ ବା ନିର୍ବାଚନ ସମୟରେ ଆସି ପ୍ରତିଶ୍ରୁତି ଦେଇଥାଆନ୍ତି ଆମେ ଏଥର ଆପଣଙ୍କର ରାସ୍ତା ଠିକ୍ କରିଦେବୁ ଜଳଯୋଗାଣ ସୁବିଧା କରିଦେବୁ ବିଦ୍ୟୁତର ଅସୁବିଧା ଦୂର କରିଦେବୁ କିନ୍ତୁ ପ୍ରତିଶ୍ରୁତି ସବୁବେଳେ କଥାରେ ହିଁ ରହିଯାଏ ତାହା କେବେବି ସମ୍ପୂର୍ଣ୍ଣ ହୋଇପାରେ ନାହିଁ ଏସବୁ ବିଷୟରେ ସରକାର ଟିକିଏ ଜାଣିଲେ ଭଲ ହୋଇଥାନ୍ତା କାରଣ ଲୋକମାନେ ଆଜି ବି ସ୍ୱାଧୀନତାର ଏତେ ଦିନ ପରେ ବି ନିଜର ମୌଳିକ ଅଧିକାର ପାଇଁ ସଂଘର୍ଷ କରୁଛନ୍ତି